ଯଦିଓ ମୁଁ କହିବି ଯେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଭିତରେ ବର୍ତ୍ତମାନ ଇଣ୍ଟର୍ନେଟ ଯୁଗଟି ରହିଛି ତେଣୁ ଇଣ୍ଟର୍ନେଟ ମାଧ୍ୟମରେ ସମସ୍ତ ପ୍ରକାର ଟ୍ରାଞ୍ଜାକ୍ସନ୍ ହେଉଛି ଟଙ୍କା ଦେଣ ନେଣ ଉଠାଣ ଋଣ ଏସବୁ ଇଣ୍ଟର୍ନେଟ ଜରିଆରେ ହେଉଛି କିନ୍ତୁ ଯଦି ଦେଖିବା ଯଦି ଜଣେ ସାଧାରଣ ଲୋକ ଯେଉଁମାନେ ଟିକିଏ କମ୍ ପାଠ ପଢ଼ିଛନ୍ତି ଯେଉଁମାନଙ୍କର ବୈଷୟିକ ଜ୍ଞାନର ଅଭାବ ରହିଛି ସେମାନେ ଇଣ୍ଟର୍ନେଟର ଠିକ ଭାବରେ ଠିକ ଭାବରେ ବ୍ୟବହାର କରିପାରୁନାହାନ୍ତି ସେଥିପାଇଁ ମୁଁ ଯଦି କହିବି ଇଣ୍ଟର୍ନେଟ ଇଣ୍ଟର୍ନେଟ ମାଧ୍ୟମରେ ପ୍ରତ୍ୟେକ ଟ୍ରାଞ୍ଜାକ୍ସନ୍ କରିବି ସେଇଟା ସେଥିପାଇଁ ଏହା ଉପଯୁକ୍ତ ହୋଇପାରେ କିନ୍ତୁ ଯଦି ଆମେ ଦେଖିବା ସମାଜରେ ବିଭିନ୍ନ ବିଭିନ୍ନ ପ୍ରକାରର ଲୋକ ରହିଛନ୍ତି ବିଭିନ୍ନ ଶ୍ରେଣୀର ଲୋକ ରହିଛନ୍ତି ବିଭିନ୍ନ ବର୍ଗର ଲୋକ ରହିଛନ୍ତି ବିଭିନ୍ନ ଶିକ୍ଷାର ସିବ ସାଧାରଣତଃ କମ୍ ପାଠ ପଢ଼ା ଲୋକମାନେ ଇଣ୍ଟର୍ନେଟ ବ୍ୟବହାରକୁ ଠିକ ଭାବରେ କରିପାରନ୍ତି ନାହିଁ ସେଥିପାଇଁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଭିତରେ ମଧ୍ୟ ବ୍ୟକ୍ତିଗତ ମୁହାଁମୁହିଁ ଭାବରେ କିଛି କିଛି ସି କିଛି ସିଷ୍ଟମ ରହିବା ଆବଶ୍ୟକ ଆଉ ଇଣ୍ଟର୍ନେଟ ମାଧ୍ୟମରେ ମଧ୍ୟ କିଛି ସିଷ୍ଟମ ରହିବା ଆବଶ୍ୟକ କାରଣ ଯେଉଁମାନେ ଯେଉଁଟା ଚାହିଁବେ ସେମାନେ ଉପଯୋଗ କରିପାରିବେ ଓ ନହେଲେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସବୁ ଲୋକଙ୍କ ପାଖରେ ସମସ୍ତ ସବୁ ସମୟରେ ପହଞ୍ଚିବାଟା କଷ୍ଟକର ହୋଇପାରେ କାରଣ ବ୍ୟାଙ୍କିଙ୍ଗ ବ୍ୟବସ୍ଥାଟା ଯଦି ସବୁ ଲୋକଙ୍କ ପାଖରେ ସମସ୍ତଙ୍କୁ ସମ୍ପୃକ୍ତ ନକରେ ତେବେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଫଳପ୍ରଦ ହେବ ନାହିଁ ଏବଂ ଇଣ୍ଟର୍ନେଟର ସଦୁପଯୋଗ ହେଇପାରିବ ନାହିଁ ସେହିମାନଙ୍କ ଦ୍ଵରା ଯେଉଁମାନେ ଟିକିଏ କମ୍ ପାଠ ପଢ଼ିଛନ୍ତି ଯେଉଁମାନେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ବିଷୟରେ କମ୍ ଜାଣିଛନ୍ତି ଆଉ ଇଣ୍ଟର୍ନେଟ ଇଣ୍ଟର୍ନେଟର ବ୍ୟବହାର କମ୍ ଜାଣିଛନ୍ତି ତେଣୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଭିତରେ ଉଭୟ ବ୍ୟକ୍ତିଗତ ମୁହାଁମୁହିଁ ଏବଂ ଇଣ୍ଟର୍ନେଟ ବ୍ୟବସ୍ଥା ରହିଲେ ଭଲ ହେବ